କୁହନ୍ତୁ ହଁ ହଁ ହଁ ମୁଁ ତ ଏତେ ୱାଇାରିଂ କଲିଣି ହଉ ଆପଣ ଯେତେବେଳେ କହୁଛନ୍ତି ଆଉ କିଛିଟା ଡିସକାଉଣ୍ଟ କରିବା ଆଉ ଆଉ ଆଉ ତ ରହିଛି ତିନି ଚାରିଟା ରୁମ୍ ଆଉ ଏତେ ତ କିଛିଟା କରିବା ଆଉ ହଉ ଆପଣ ଏକା ସାଙ୍ଗରେ ହୋଇସାରୁ ଏକା ସାଙ୍ଗରେ ହୋଇସାରିଲା ପରେ ଜଣାପଡ଼ିବ କେତେ ଟଙ୍କା କ'ଣ ସେଇ ହିସାବରେ ଡିସକାଉଣ୍ଟ କରିବେ ଆଉ ସେମିତି ଆଉ କ'ଣ କହିହେବ କେତେ ଟଙ୍କା କ'ଣ ଖର୍ଚ୍ଚ ହେଲା ଆଉସବୁ ଲଗାହୋଇଛି ସେଇ ହିସାବରେ ଦେଖିକି ମୁଁ ଡିସକାଉଣ୍ଟ କରିବି ଆଉ ସବୁ ଟୋଟାଲ ହୋଇସାରୁ ଟୋଟାଲ କାମ ହୋଇସାରିଲା ପରେ ଆପଣଙ୍କୁ କହିବି ଏତିକି ଟଙ୍କାରୁ ସେଥିରୁ କିଛିଟା ମାଇନସ କରିବା ଆଜି ତ ସବୁ ସବୁ ଘର କଲେଣି ଆଉ ଡିସକାଉଣ୍ଟ ନଦେଲେ ଆପଣଙ୍କ ମନ ଦୁଃଖ ହେବ ସେଇଥିପାଇଁ କରିବା ଆଉ ହଁ ହଁ ହଁ ସେଇୟା କରିବି ଆଉ ଆଉ ଏ ପୁରୁଣା କଷ୍ଟମର ପଳେଇଯିବେ ନା ସେଥିପାଇଁ ଆଉ କଷ୍ଟମରଟା ଛାଡ଼ି ବାକି କିଛିଟା ଆପଣଙ୍କୁ ରିହାତି ଦେବାକୁ ପଡ଼ିବ ଆଉ ରିହାତି ହଁ ସବୁ ହିସାବ ହୋଇସାରୁ ହିସାବ ହେଲା ହେଲା ପରେ ଆପଣଙ୍କୁ କହିବେ ଏତିକି ଟଙ୍କା ଭିତରେ ଆପଣଙ୍କୁ ଦେଖିକିରି ଡିସକାଉଣ୍ଟ କରିବି ଆଉ ଜିନିଷ ବି ଲାଗିଛି ଜିନିଷ ବି ପଇସା ତ ନନେଇକି ନା ଏମିତି ଇଏରେ ତ ଟିକେ କମ୍ ହେବ ଆଉ ଜିନିଷ ପଇସା ତ ପେମେଣ୍ଟ କରିବେ ନା ହଉ ତାହଲେ